ଆଜିକାଲି ପ୍ରତ୍ୟେକ ଗ୍ରାମରେ କୂଅ ବ୍ୟବହାର ହୋଇଥାଏ ଦୁଇଟା ତିନିଟା ଚାରିଟା ପ୍ରତ୍ୟକ ଗ୍ରାମରେ ଇନି ଥାଏ କୂଅ କାରଣ ଆଜିକାଲିର ଲୋକମାନେ ବହୁତ କୂଅ ପାଣି ଉପରେ ବ୍ୟବହାର କରନ୍ତି ଆଶା ଭରସା ରଖିଥାନ୍ତି କାରଣ କୂଅ ପାଣି ସବୁବେଳେ ଥଣ୍ଡା ହୋଇଥାଏ ଅର୍ ଖରାଦିନେ ବି ଥଣ୍ଡା ହୋଇଥାଏ କୂଅ ପାଣି କେବେ ବି ସୁଖେ ବି ନାହିଁ ଆଉ ଆର୍ କୂଅ ପାଣି ବହୁତ କିଛି ମାତ୍ରାରେ କୂଅ ପାଣି ବହୁତ ସାହାଯ୍ୟ ହୁଏ ଆଜିକାଲିର ପିଲାମାନେ ଛୋଟ ଛୋଟ ପିଲାମାନେ ରସ ସାହାଯ୍ୟରେ ବାଲ୍ଟି ସାହାଯ୍ୟରେ ମାଠିଆ ସାହାଯ୍ୟରେ ଏଇ ଦଉଡ଼ି ଦ୍ୱାରା କୂଅ ପାଣି ବ୍ୟବହାର କରନ୍ତି କୂଅ ପାଣି କାଢ଼ିକିରି ନିଜର ନିତ୍ୟକ୍ରମ ସାରାନ୍ତି ଓ ପୁଣି ନିଜର କାମପତ୍ରରେ ବି ପାଣି ଦ୍ୱାରା ସେମାନେ ନିଜର କର୍ତ୍ତବ୍ୟ କାମ କରନ୍ତି ଓ କୂଅ ପାଣି ବହୁତ ଭଲ କୂଅ ପାଣି ଦ୍ୱାରା ଆମର ଜମିର କ୍ଷେତ ବାଡ଼ି ସବୁକିଛି ହୋଇଥାଏ କୂଅ ପାଣିରୁ କେମିତି ଜମି ବାଡ଼ିକି ଯାଏ ପାଣି ଆମର ଇଲେକ୍ଟ୍ରି ମୋଟର୍ ଦ୍ୱାରା ଅର୍ ଜେଲିଟର୍ ଡିଜେଲ୍ ମୋଟର୍ ଦ୍ୱାରା ଆର୍ ବିଦ୍ୟୁତ ମୋଟର୍ ଦ୍ୱାରା ବି କୂଅ ପାଣି ସେଚନ କରାଯାଏ ବହୁତ ମାତ୍ରାରେ ଭଲ ହୋଇଥାଏ କୂଅ ପାଣି ଦ୍ୱାରା ବିଦ୍ୟୁତ ବିଦ୍ୟୁତ ମୋଟର୍ରେ ପ୍ରବେଶ କରିବା ଦ୍ୱାରା ଷେତବାଡ଼ି ଜମି ବହୁତ ଭଲ ହୋଇଥାଏ କୂଅ ପାଣି ବହୁତ କିଛି ମାତ୍ରାରେ ଠିକ୍ ଠାକ୍ ରହେ କାରଣ ସବୁବେଳେ ସେ ପାଣି ସଫା ଆମର ରୋଷେଇ କାମରେ ବି ସାହାଯ୍ୟ ହୁଏ ଅର୍ ଇଏ ଆମର ଗାଧୁଆ ଗାଧି ସବୁ ସାହାଯ୍ୟରେ କୂଅ ପାଣି ବୋହୁତ କୂଅ ପାଣି ବୋହୁତ ଭଲ ତା ପୁଣି ଆହୁରି ଇଏ ଆମର କୂଅ ପାଣି କେବେ ତ ସୁଖେ ବି ନାହିଁ ସବୁବେଳେ ପାଣି ଝରେଇ ଥାଏ ଏ ଆଜି କେବେ ବି ସୁଖେ ନାହିଁ ବର୍ଷା ଦିନେ ତ ପାଣି ସବୁବେଳେ ଫୁଲ୍ ହେଇକି ରହେ ଅର୍ ଅଧିକ ମାତ୍ରାରେ ଲୋକମାନେ ଦୌଡ଼ି ସାହାଯ୍ୟରେ କୂଅରୁ ପାଣି କାଢ଼ନ୍ତି ଅଧିକ ମାତ୍ରାରେ ଯାହା ଘରେ ମୋଟର୍ ଫୋଟର୍ ନାହିଁ ସେ ଲୋକ ଦଉଡ଼ି ସାହାଯ୍ୟରେ କୂହଁରୁ ପାଣି କାଢ଼ି ଥାଏ କାଢ଼ି କୂଅର ପାଣି କାଢ଼ି ନିଜର କାମ ସାରିଥାଏ ତେଣୁ ବହୁତ ଲୋକମାନେ କୂଅର ପାଣି ଦ୍ୱାରା ବହୁତ କିଛି ପାଇଥାନ୍ତି